ମୋର ଅନଲାଇନ୍ ରେ ଠକେଇର ଶିକାର ହୋଇ ନାହିଁ କିନ୍ତୁ ଅନ୍ୟ ଲୋକମାନଙ୍କୁ କହି ରଖୁଛି ଯେ ବ୍ୟାଙ୍କର ଅନୁମତି ନେଇ ଓଟିପି ଦେବା ଦରକାର ଅନ୍ୟ ଲୋକ କଥାରେ ପଡ଼ି ଓଟିପି ଦେବା କଥା ନୁହେଁ ଯଦି ଓଟିପି ଦେବା ନିଜେ ହଇରାଣର ଶିକାର ହୋଇ ଆମେ ଅସୁବିଧା ଭୋଗ କରିବା